ମୋ ରୋଷେଇ ପ୍ରତିଯୋଗିତା ସୋରେ ଭାଗ ନେଇଛୁ ୟୁଟ୍ୟୁବ୍ରେ ବିଭିନ୍ନ ପ୍ରକାର ପୋଷ୍ଟ କରିଛୁ ତା'ର ଗୋଟେ ରେସିପି ହେଉଛି ହେଉଛି ମଟନ ତରକାରୀ ମଟନ ତରକାରୀର ରେସିପି ହେଉଛି ପ୍ରଥମେ ପିଆଜ ତେଲକୁ ଭାଜିବା ତାପରେ ମସଲା ଜୁତ ଖା ମସଲା ମସଲା ଦେବା ରସନ୍ ଅଦାକୁ ପେଷ୍ଟ କରିକି ସେ ପିଆଜରେ ତାକୁ ପକେଇକିନା ତାକୁ ଭାଜିବା ତାପରେ ଆମେ ମଟନ୍ ତରକାରୀ ମଟନ୍କୁ ପକେଇବା ମଟନ୍ ପକେଇକିନା ପ୍ରେସର୍ କୁକର୍କୁ ଘୋଡ଼େଇଦବା ତାପରେ ସେଟା ଫୁଟିକିନା ସେ ପ୍ରେସର୍ କୁକର୍ ଖୋୋଲିନା ଆଳୁ ତାପ ଆଳୁ ମରିଚଗୁଣ୍ଡ ମସଲା ଗୁଣ୍ଡ ମଟନ୍ ମସଲା ହଳଦୀ ଲୁଣ ସ୍ୱାଦ ଅନୁସାରେ ଲୁଣଙ୍କୁ ଦେବା ଦେଇକିନା ତାପ ଘାଣ୍ଟୁଣିକୁ ଘୋଡ଼େଇବା ଘୋଡ଼େଇକିନା ତିନି ଚାରି ଘଣ୍ଟା ଭିତରେ ବସେଇକିନା ତାପରେ ପ୍ରେସର୍ କୁକର୍ ଖୋଲିଦେନ୍ ଆମର ରେସିପି ହେଉଛି ମଟନ୍ ତରକାରୀ ଭିଡ଼ିଓ ୟୁଟ୍ୟୁବ୍ରେ ବିଭିନ୍ନ ଭିଡ଼ିଓ ପୋଷ୍ଟ କରୁଛନ୍ତି ଏ ବିଷୟରେ ଆପଣଙ୍କ ଅଭିଜ୍ଞତା କିଛି ଶୁଣେଇ ପାରିଲୁ